ଆଜ୍ଞା ଆଜ୍ଞା ଗୋଶାଲା ଆଜ୍ଞା କଣ ମାନେ ନେବେ ଆମର ଦୁଇ ପ୍ରକାର ଅଛି ଦେଶୀ ଗାଈ କ୍ଷୀର ଜର୍ସି ଗାଈ କ୍ଷୀର ସବୁ ପ୍ରକାର ରଖାହେଇଛି ଆପଣ କଣ ନେବେ ଆଜ୍ଞା ସବୁ ଦେଉଛି ଦେଶୀ ଗାଈ କ୍ଷୀର ନେବେ ଯଦି ଆପଣ ଖାଇବା ପାଇଁ ସେଥିରେ ବନେଇକି ସବୁ ଜର୍ସି ଗାଈ କ୍ଷୀର ନେବେ ବିକ୍ରୟ ପାଇଁ ଆପଣଙ୍କ ବେପାର ପାଇଁ ହେଲେ ଅଲଗା ରେଟ୍ ଲାଗିବ ଦେଶୀ ଗାଈ ଲିଟର ଆଜ୍ଞା ଶହେ ଟଙ୍କା ପଡ଼ୁଛି ଜର୍ସି ଗାଈ ଲିଟର ପଡ଼ୁଛି ପଚାଶ ଶହେ ପଞ୍ଚାବନ ଟଙ୍କା ପଡ଼ିବ ଆଜ୍ଞା ଆପଣ ବେପାର ପାଇଁ ନେବେ ନା ଦେଶୀ ଗାଈ କ୍ଷୀର କାଟିଦିଅନ୍ତୁ ହେଲା ଆପଣ ଜର୍ସି ଗାଈ କ୍ଷୀର ନେଲେ ବେପାର ପାଇଁ ସବୁ ଠିକ୍ ହେବ ଜର୍ସି ଦେଶୀ ଗାଈ କ୍ଷୀର ଅଣ୍ଟେଇବନି ଦେଶୀ ଗାଈ କ୍ଷୀର କମ୍ ନେବ ଅଧିକା ପଇସା ବେପାର ପାଇଁ ନେବେ ଲାଭ କିଛି ହେବନି ହେଲା ଆପଣ ଶୁଣନ୍ତୁ ପାଣି ମିଶା ହେବ କିନ୍ତୁ ଦଶ ଲିଟରରେ ଲିଟରେ ପାଣି ଆପଣ ଶୁଣିଥିବେ ତ କେଉଁଠୁ ନାଁ ଶୁଣିକି ତ ଏଠିକି ଆସିଥିବେ ନା ହଁ ସିଏ କହିଥିବେ ନା ନାହିଁ ନା କହିଥିବେ ଅମକ ଜାଗାରେ ଯାଆନ୍ତୁ ଭଲ ଜିନିଷ ମିଳିବ ଭଲ ରେଟ୍ ରେ ବି ମିଳିବ ଆଉ ପାଣି ବେଶୀ ମିଶା ହେବନି ଜିନିଷ ଭଲ ପାଇବେ ଆପଣ ଏଠି ଥରେ ନେବେ ଦ୍ୱିତୀୟ ଥର ତାପରେ କହିବେ କଣ ହେଲା କଣ ନାହିଁ ହେଲା ସବୁ ନିଜେ ଆଜ୍ଞା ତିଆରି କରୁଛି ଏଇଠି ବିକ୍ରି ମାନେ କିଣିକି ଆଣି ବିକ୍ରି ହେଉନି ସବୁ ଆମରି ଗାଈ ସବୁ ଆମ ଲୋକ ରଖାହେଇଛି ସବୁ ତିଆରି ହେଉଛି ଏଇ ଲିବରଟି ବାରରେ ପନିର ଆଜ୍ଞା କେଉଁଟା ନେବେ ଦେଶୀ ନା ଏଟା ଆଜ୍ଞା ଜର୍ସି ଗାଈଟା ପଡ଼ିବ ଅଢ଼େଇ ଶହ ଟଙ୍କା କିଲୋ ହେଲା ଇଏ ପଡ଼ିବ ତିନି ଶହ ପଚାଶ ଟଙ୍କା ଦେଶୀ ଟା ଦେଶୀ ଟା ଆପଣ ଗୋଟେ କିଲୋ ନେବେ ଟେଷ୍ଟ କରିବାପାଇଁ ସେଇଟା ଫ୍ରୀରେ ଦିଆହେବ ଆପଣଙ୍କୁ ଖାଇବାପାଇଁ ଘରେ ହେଲା

ଆଜ୍ଞା ଆଜ୍ଞା ସବୁଦିନ କଥା ହେଲା ଆଜ୍ଞା ଅଢ଼େଇ ଶହ ଟଙ୍କା ଲାଗୁଛି ବାହାରେ ବେପାରୀଙ୍କ ପାଇଁ ଆପଣଙ୍କ ପାଇଁ ଦୁଇ ଶହ କୋଡ଼ିଏ ଟଙ୍କା ଲାଗିବ ଦୁଇ ଶହ ଟଙ୍କା ଲାଗିବ ହେଲା ଫିକ୍ସ ରେଟ୍ ଦୁଇ ଶହ ଟଙ୍କା ଲାଗିବ ଆପଣ ଗୋଟେଥର ଆସନ୍ତୁ ଏଇଠିକି ହେଲା ମୋର ଦୋକାନ ଠିକି ଆମର ଗୋଶାଲା ଠି ଗୋଟେଥର ଆସିବେ କଥା ହେଇଯିବେ ଆମେ ଆମ ପିଲା ପଠେଇବି ଜାଗା ଆପଣଙ୍କର ଦେଖିଦେବେ ଆମ ପିଲା ସେଇପଟ ସବୁଆଡ଼େ ଦେଉଛି ହେଲା ଆପଣ କାଇଁ କଷ୍ଟ କରିବେ ଆପଣ ଆମେ ଦେଇଆସିବୁ ଦୋକାନରେ ମାସକର ପଇସା ଦେବେ କି ପନ୍ଦର ଦିନରେ ପଇସା ଦେବେ ଆଉ ଦୋକାନ ମାନେ ଆପଣଙ୍କର ସବୁବେଳେ ନେବେ ଆମେ କଣ ସବୁଦିନ ପଇସା ନେବୁ ଏଇ କଷ୍ଟମର ଆସିଲେ ଦିନେ ଦିନେ ସେ ଆଉ ଆସିବେନି ଏକାଥରେ ରେଗୁଲାର ପଇସାଟି ଦିଅନ୍ତା ଆଜ୍ଞା ଆଜ୍ଞା ସବୁ ସବିଧା ଅଛି ପେମେଣ୍ଟ ବି ସେମିତି ଫୋନପେରେ ଦେବେ ନହେଲେ କ୍ୟାସ ଦେବେ କିଛି ଅସୁବିଧା ନାହିଁ ସବୁ ସୁବିଧା ଅଛି ହେଲା ଆପଣ ଆସନ୍ତୁ ଥରେ କଥା ହେବା ଦୋକାନରେ ଆଜ୍ଞା ରଖୁଛି ତାହେଲେ ଆସିବେ ଆଉ